ଆମେ ପ୍ରଥମେ ସୂର୍ଯ୍ୟମୁଖୀ ମଞ୍ଜି ଆଣୁ ମଞ୍ଜି ଆଣିଲା ପରେ ତାକୁ ପାଣିରେ ଗୋଟିଏ ଦିନ ବତୁରା ଯାଇ ଥାଏ ତାପରେ ତାକୁ ଆଣି ଏକ ଗାମୁଛା ଆଉ ଓଦା କପଡ଼ା ହେଉ ବସ୍ତା ହେଉ ତାକୁ ଆମେ ମଞ୍ଜିକୁ ପାଣି ନିଗାଡ଼ି ଦେଇ ତାକୁ ମଞ୍ଜି ସବୁ ତାକୁ ମାନେ ଗୁଡ଼ାଇ କି ରଖିଥାଉ ତାପରେ ଦୁଇ ଦିନ ରଖିଲା ପରେ ସେ ମଞ୍ଜି ସବୁ ଛୋଟ ଛୋଟ ଗଜା ହୋଇଥାଏ ତା'ପୂର୍ବରୁ ମଞ୍ଜି ଯେଉଁ ଦିନଠୁ ପାଣିରେ ବତୁରା ଯାଇଥାଏ ସେଇଦିନ ଆମର ବିଲ ସବୁ ଚାଷ ହୋଇଥାଏ ପ୍ରଥମେ ଗଭୀରିଆ ଚାଷ କରାଯାଏ ତା ପରେ ରୁଟରରେ ତା ଉପରେ ଉପରେ ଚାଷ କରାଯାଏ ମାଟି ପୂରା ଗୁଣ୍ଡ ହୋଇ ଯାଇଥାଏ ତାପରେ ସେଟା ସବୁ ଲାଇନ ଲାଇନ କରିକି ସବୁ ଗାର ଟଣାଯାଏ ଏବଂ ଚାଖେଣ୍ଡେ ଛାଡ଼ି ଚାଖେଣ୍ଡେ ଗୋଟିଏ ଗୋଟିଏ ମଞ୍ଜି ପୋତା ଯାଇଥାଏ ଏହି ଗଜା ମଞ୍ଜି ସବୁ ପୋତା ହୋଇଥାଏ ଗଛ ତାପରେ ହେଲା ପରେ ତା ପରେ ସେ ମଞ୍ଜି ହେଲା ପରେ ତିନି ଚାରି ଦିନ ପରେ ସବୁ ଗଜା ଉପରକୁ ବାହାରି ଥାଏ ଏବଂ ଗୋଟିଏ ସପ୍ତାହ ପରେ ଗଛ ସବୁ ବାହାରି ପଡ଼ି ଥାଏ ତା'ପରେ ସେଇ ଗଛ ଆମର ଚାଖେଣ୍ଡେ ଉଞ୍ଚା ହେଲା ପରେ ତା ମୂଳକୁ ସବୁ ମାଟି ଦିଆ ହୋଇଥାଏ ମାଟି ଦିଆ ହୋଇଥାଏ ମାଟି ଦେଇ ସାରିଲା ପରେ ସାର ଖତ ଆଉ ଔଷଧ ସବୁ ଦିଆ ହେଇକି ଆମେ ତାକୁ ମାଟି ଦେଇ ଥାଉ ସାରରେ ଆମର ଲାଗେ ୟୁରିଆ ଗ୍ରୋମର ପଟାସ ସବୁ ଦେଇକି ତାପରେ ମାଟି ଟେକା ହୋଇଥାଏ ତାପରେ ସାଙ୍ଗେ ସାଙ୍ଗେ ତାକୁ ପାଣି ମଡ଼ା ଯାଇଥାଏ ସୂର୍ଯ୍ୟମୂଖୀରେ ପାଣି ମଡ଼ାଇ ସାଇଲା ପରେ ସେଇ ଗଛ ସାଙ୍ଗେ ସାଙ୍ଗେ ବଢ଼ି ଯାଇ ଥାଏ ତା'ପରେ ଏମିତି ସାତଦିନିକୁ ଥରେ ଲେଖାଏଁ ଏମିତି ଥରେ ଥରେ ପାଣି ମଡ଼ାଯାଏ ପାଣି ମଡ଼ାଇ ସାରିଲା ପରେ ଏମିତି ଆମର ଚାରି ପାଳି ପାଣି ମାରି ଥାଏ ମାନେ ଦେଢ଼ ମାସ ପାଖାପାଖି ଆମର ପାଣି ଦିଆ ଯାଇଥାଏ ସୂର୍ଯ୍ୟମୂଖୀରେ ତା'ପରେ ସୂର୍ଯ୍ୟମୁଖୀ ଗଛ ବଡ଼ ହେଲା ପରେ ସେ ସବୁ ଫଳ ଆସିଥାଏ ଫୁଲ ହେଇଥାଏ ଫୁଲରୁ ସବୁ ଆମର ତ ହଳଦିଆ ପଡ଼ି ଆସିବ ଫୁଲ ତାହେଲେ ଜାଣିବ ଯେ ସୂର୍ଯ୍ୟମୁଖୀ ମାନେ ବନି ଗଲା ତା'ପରେ ଗଛରୁ ସବୁ ଫୁଲକୁ କଟା ଯାଇଥାଏ କଟା ଯାଇ ତାକୁ ଦି ତିନି ଦିନ ଗୋଟିଏ ମାନେ ଘର କବାଟ ବନ୍ଦ ଥିବା ଝରକା କବାଟ ବନ୍ଦ ଥିବା ଘରେ ତାକୁ ସବୁ ରଖା ଯାଇଥାଏ ସେ ଟିକେ ଗମିଗଲା ପରେ ଦୁଇ ଦିନ ପରେ ତାକୁ ଆଣି ସବୁ ବାରିରେ ବାଡ଼ାଯାଇଥାଏ ବାଡ଼େଇ ସାରିଲାପରେ ତା ଫୁଲ ସବୁ ଖସି ପଡ଼ିଥାଏ ମଞ୍ଜିଗୁଡ଼ା ସବୁ ଫୁଲରୁ ମଞ୍ଜି ସବୁ ଖସିପଡ଼ିଥାଏ ମଞ୍ଜିକୁ ତାକୁ ଗୋଟେ ଦିନ ଖରା ରେ ସୁଖେଇ ସାରିଲାପରେ ତାକୁ ଆମେ ଓଡ଼େଇଥାଉ ଫ୍ଯାନରେ ଓଡ଼େଇ ସାରିଲା ପରେ ମଞ୍ଜି ଏବଂ ଅଗାଡ଼ି ଯେଉଁ ଥାଏ ସବୁ ଅଲଗା ହୋଇଯାଇଥାଏ ତାପରେ ମଞ୍ଜି ଗୁଡ଼ିକୁ ତା'ପରେ ଆମେ ରଖିଥାଉ ବସ୍ତାରେ କରି ରଖିବୁ ସବୁ ପ୍ୟାକେଟ କରି ରଖିଲାପରେ ତାପରେ ଆମେ ଆଣୁ ଫାକ୍ଟ୍ରି କି ତାପରେ ଆଣିକି ତାକୁ ତେଲ ପେଡ଼ାଯାଏ ତେଲ ପେଡ଼ି ସାରିଲା ପରେ ସେ ତେଲକୁ ପାଞ୍ଚଦିନ ଆମେ ଗୋଟେ ଜାଗାରେ ରଖି ତାକୁ ଦେଇଥାଉ ଯାହା ଫଳରେ କି ତେଲ ଆଉ ତା' ଯେଉଁ ମଳି ଯେଉଁଗୁଡ଼ା ଥିବ ସେ ସବୁ ଅଲଗା ହୋଇଯାଇଥାଏ ମଳି ତଳକୁ ପଳାଇଥାଏ ଓ ତେଲ ସବୁ ଉପରେ ଥାଏ ଧୀରେ ଧୀରେ ତାକୁ ଆମେ ସବୁ ଢାଳି ତେଲକୁ ଆମେ ବାହାରକରିଥାଉ ଆଉ ତେଲ ଏହି ସୂର୍ଯ୍ୟମୁଖୀ ତେଲ ଖାଇବା ପାଇଁ ବହୁତ ଲାଗେ ଆଉ ଦେହ ପାଇଁ ବହୁତ ଭଲ ଏହିପରି ସୂର୍ଯ୍ୟମୁଖୀ ଚାଷ କରାଯାଏ